ହ୍ୟାଲୋ ନମସ୍କାର କିଏ କହୁଥିଲେ ଆଜ୍ଞା କୁହନ୍ତୁ ସବୁ ପ୍ରକାର ତ ବ୍ରାଣ୍ଡେଡ଼ ଜିନିଷ ଅଛି ଆଜିକାଲି ତ କେହି ଆଉ ପସନ୍ଦ କରୁନାହାନ୍ତି ସବୁ ଅଲଗା କପଡ଼ା ହଁ ଆଡ଼ିଡାସର ସବୁ ସବୁପ୍ରକାର କପଡ଼ା ଅଛି ଆଡ଼ିଡାସର ଅଛି ଉଁ ନାୟିକର ଅଛି ଆଡ଼ିଡାସର ଅଛି ତାପରେ ଆକ୍ବା କ'ଣ ସେଇଟା ଆକ୍ବାଟାକ୍ସ ନା ଇଶା ଇଶା କମ୍ପାନୀବି ଅଛି ହଁ ଅଛି ସବୁ ବ୍ରାଣ୍ଡେଡ଼ର ଜିନିଷ ଅଛି ବର୍ତ୍ତମାନ ଚାଲିଛି ଆଡ଼ିଡାସକୁ ନାୟିକଟା ଇଏ ବେଶୀ ପୁମା ବି ଚାଲିଛି ଇଶାଟା ଏତେ ଟିକିଏ ଚାଲିନି ହଁ ପୁମା ବି ଚାଲିଛି ସବୁ ଚାଲିଛି ଏଗୁଡ଼ା ସବୁ ଆଉ

ଆପଣ ଆଡ଼ିଡାସଟା ନିଅନ୍ତୁ ସବୁଠୁ ବଢ଼ିଆ ପଡ଼ିବ ବି ପୁମା ବି ଭଲ ପଡ଼ୁଛି ଆପଣ ଇଉଜୁ କରନ୍ତୁ ଦେଖିବେ କ'ଣ ଆପଣ ପିନ୍ଧିବାପାଇଁ କମ୍ଫର୍ଟ ଲାଗୁଛି ହଁ ହଁ ପୁମାଟା ଟିକିଏ ବେଶୀ ସେଲିଂ ହେଉଛି ଆଡ଼ିଡାସଟା ଟିକିଏ ସେଲିଂ ହେଉଛି ଅଧିକ ଆଡ଼ିଡାସ ଆସିଯାଇଛି ପୁରା ତିନିହଜାର ପନ୍ଦରଶହ ଦୁଇହଜାର ତିନିହଜାର ଆଉ କମ୍ ରେଞ୍ଜରେ ନାହିଁ କମ୍ ରେଞ୍ଜରେ ସବୁ ତ ଗୋଟେ ଜିନ୍ ପେଣ୍ଟ୍ ଜିନ୍ ପେଣ୍ଟ୍ ଆଡ଼ିଡାସର ପଡ଼ିଯାଉଛି ତିନିହଜାର ଟଙ୍କା ଆଉ ଏମିତି ନର୍ମାଲ ଆଡ଼ିଡାସ ପଡ଼ିଯାଉଛି ଏଇଟି ସାତଶହ ଆଠଶହ ଟଙ୍କା ପଡ଼ିଯାଉଛି ଯେଉଁ ଇଉଜୁ ପେଣ୍ଟ୍ ଗୁଡ଼ା ହୁଁ ହଁ ଅଛି ପନ୍ଦରଶହ ଦୁଇହଜାର ତିନିହଜାର ଟଙ୍କାରେ ଅଛି ତୁମେ ଯେଉଁଟା ନେଇପାରିବ କିନ୍ତୁ ସବୁଗୁଡ଼ା ଇଉଜୁ କଲେ ଭଲ କଲର ରହୁଛି ସେଗୁଡ଼ା କଲର ବି ଆଡ଼ିଡାସ ପେଣ୍ଟ୍ କଲର ଛାଡି଼ବନି

ହଁ ହଁ ଅଛି ଅଛି ହଁ ଆପଣ ଆସନ୍ତୁ ଆପଣ ଆସନ୍ତୁ ଦେଖନ୍ତୁ ଆପଣଙ୍କ ପସନ୍ଦ ହେଲେ ଜିନିଷ ସବୁ ନିଅନ୍ତୁ କିଛି ଅସୁବିଧା ନାହିଁ ଆମ ଦୋକାନରେ ସବୁ ବ୍ରାଣ୍ଡେଡ଼ କିଛି ବି ଆପଣଙ୍କର ଅସୁବିଧା ହେବନାହିଁ

ହଁ ହଁ ରିଟର୍ନ କରିପାରିବେ ରିଟର୍ନ କରିକି ଜିନିଷ ହିଁ ନେବେ ଆଉ କ୍ୟାସ ରିଟର୍ନ ନାହିଁ ନା ଜିନିଷ ନେଇପାରିବେ ଏମିତି ସେମିତି ଯଦି ଅସୁବିଧା ଥାଏ ତାହାଲେ ଦେଖିଆ ଦେବା କିନ୍ତୁ କ୍ୟାସ ଏଇଟା ରହୁନି କ୍ୟାସ ରିଟର୍ନ ନାହିଁ ଯାହା ତୁମେ କପଡ଼ା ନେଲ ତାକୁ ନେଇପାରିବ ହଁ ଆମର ତ ଟ୍ୱେନଟି ପରସେଣ୍ଟ ଡିସକାଉଣ୍ଟରେ ଯାଉଛି ବର୍ତ୍ତମାନ ଟ୍ୱେନଟି ପରସେଣ୍ଟ ଡିସକାଉଣ୍ଟ ହଁ ଟ୍ୱେନଟି ପରସେଣ୍ଟରେ ଯାଉଛି ଆପଣଙ୍କୁ ଆଉ ଟିକିଏ କମ୍ ପଡ଼ିବ ଟ୍ୱେନଟି ଫାଇପ ପରସେଣ୍ଟ ପଡ଼ିବ ଆପଣ ନେଲେ ଟ୍ୱେନଟି ଫାଇପ ପରସେଣ୍ଟ ଡିସକାଉଣ୍ଟରେ ଦେବୁ ହଁ ହଉ ଠିକ୍ଅଛି